ମୁଁ ଛୋଟ ଦିନରୁ ଗୀତ ଗାଏ ଗାଇବା ପାଇଁ ଭଲ ପାଏ ମୁଁ ଛୋଟ ଦିନରୁ ଗୀତ ଗାଇ ଗାଇ ଆସେ ମୁଁ ଛୋଟବେଳେ ଜାଣିନଥିଲି ସ୍ୱର କ୍ଲାନ୍ତ କିମ୍ବା ସ୍ୱରର ରକ୍ଷତା କିପରି କରିବା କିମ୍ବା କିପରି ଯତ୍ନ ନେବା ମୁଁ ଯେଉଁଦିନୁ ବଡ଼ ହୋଇ ଆସିଲିନି ସେଇଦିନୁ ମୁଁ ମୋର ସ୍ୱର କ୍ଳାନ୍ତ କିମ୍ବା ସ୍ୱରର ରକ୍ଷା କରିବା ଏବଂ ଯତ୍ନ କରିବା ଶିଖିଛି ମୁଁ ମୋର ସ୍ୱରକୁ ସୁରକ୍ଷା ଦେବା ପାଇଁ ଅଦା ଖାଇଥାଏ ଏବଂ ବିକ୍ସ ଚକଲେଟ୍ ଖାଇଥାଏ ସ୍ୱରକୁ କ୍ଳାନ୍ତ ଏବଂ ସୁରକ୍ଷା ରଖିବା ପାଇଁ ନିଦ୍ରା ଭଲ ସମୟରେ ଏବଂ ଠିକ୍ ସମୟରେ ନିଦ୍ରା କରିଥାଉ ଏବଂ ସ୍ୱରକୁ କ୍ଳାନ୍ତ କିମ୍ବା ସୁରକ୍ଷା କରିବା ପାଇଁ କିମ୍ବା ଯତ୍ନ କରିବା ପାଇଁ କୌଣସି ପ୍ରକାରର କୋଲ୍ଡ ଡ୍ରିଙ୍କସ୍ ଇତ୍ୟାଦିକୁ ପାନ ନ କରି ଭଲ ଜିନିଷ ଗୁଡ଼ିକ ଯେପରିକି ଅଦା ପାଣି ଗରମ ପାଣି ଏପଟ ଏପଡ଼ିକୁ ପାନ କରି ମୁଁ ମୋର ସ୍ୱର କ୍ଲାନ୍ତ ଏବଂ ସ୍ୱରର ଯତ୍ନ କରିଥାଏ